ଖେଳ ଆମ ଶରୀର ପାଇଁ ନିହାତି ଆବଶ୍ୟକ ଛୋଟ ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଆବଶ୍ୟକ କାରଣ ଶରୀର ସୁସ୍ଥ ରହିବ ମାନସିକ ଚିନ୍ତା ଭଲ ରହିବ ଖାଦ୍ୟ ଇଏ ବି ବଢ଼ିବ କ୍ରିକେଟ୍ ଆଉ ଫୁଟୁବଲ୍ ବ୍ୟାଡ଼ମିଣ୍ଟନ୍ ଏସବୁ ଖେଳ ଖେଳିଲେ ନିଜ ଶରୀରରୁ ଝାଳ ବାହାରିଲା ମାନେ ବହୁତ ଆକ୍ଟିଭ ଲାଗିବ ଆଉ ନର୍ଭ ସବୁ ମାନେ ସତେଜ ରହିବ ଖେଳ ଖେଳିବାର ଦ୍ୱାରା ଆମ ଶରୀର ବହୁତ ଆକ୍ଟିଭ ରହେ ଏବଂ ଏନରର୍ଜେଟିକ୍ ବି ରହେ ଏଥିପାଇଁ ଖେଳଟା ମଣିଷର ନିହାତି ଆବଶ୍ୟକ ଆଉ ଭୋକ ବି ଲାଗିବ ଟାଇମ୍ରେ ଭୋକ ଲାଗିବ ଖାଇବା ଠିକ୍ ହେଲେ ନିଦ ବି ଭଲ ହେବ ଏଥିପାଇଁ ଖେଳ ମଣିଷର ନିହାତି ଦରକାର ତା'ପରେ ଖେଳିବା ଦ୍ୱାରା ଛୋଟ ପିଲାମାନେ ବହୁତ ଆକ୍ଟିଭ ରୁହନ୍ତି ବଡ଼ ଛୋଟ ସମସ୍ତେ ଆକ୍ଟିଭ ରହିବେ ଖେଳ ପାଇଁ